ଯେହେତୁ ମୁଁ ପି ଟି ଓଷାଙ୍କୁ ଜାଣି ନାହିଁ କିମ୍ବା ତାଙ୍କ ବିଷୟରେ ଶୁଣି ନାହିଁ ତେଣୁ ମୁଁ ତାଙ୍କ ବିଷୟରେ କୌଣସି ଜିନିଷ କହିବା ପାଇଁ ମଧ୍ୟ ଇଚ୍ଛୁକ ଭାବୁ ନାହିଁ କ୍ରୀଡ଼ାବିତଙ୍କ କଥା ଯଦି କହିବା ଯେକୌଣସି କ୍ରୀଡ଼ାବିତ ହଉ ତାଙ୍କ ଠାରୁ ଆମକୁ ବହୁତ କିଛି ଜିନିଷ ଶିଖିବା ପାଇଁ ମିଳିଥାଏ ଯେମିତିକି ଆମେ ଯେକୌଣସି ଖେଳ ମଧ୍ୟରେ ହେଉ କିମ୍ବା ଯେକୌଣସି ଜିନିଷ ମଧ୍ୟରେ ଯେମିତି କ୍ରୀଡ଼ା କ୍ଷେତ୍ରରେ ଯେକୌଣସି ଖୋଖୋ ହକି ଯେକୌଣସି ସ୍କୁଲ୍ରେ ଯେକୌଣସି ଜିନିଷ କ୍ରୀଡ଼ା ବିଷୟରେ ନେଇକି ହୁଏ ସେଠି ତାଙ୍କର କ୍ରୀଡ଼ାବିତଙ୍କର ମାନଙ୍କର ଅନେକ ଅନେକ ପ୍ରଚୁର ପରିମାଣରେ ତାଙ୍କର ଶିଖିଥାଉ ସେହି ସେହି ଜିନିଷଠାରୁ ଆମକୁ ବହୁତ ଲାଭପ୍ରାପ୍ତ ହୋଇଥାଏ ଯେହେତୁ ଆମ ସ୍କୁଲ୍ରେ ଆମେ ମଧ୍ୟ ପଢ଼ୁଥିଲୁ ସେହି ସମୟରେ ଆମକୁ ଯେମିତି ଖେଳଉଥିଲେ ଖୋଖୋ କବାଡ଼ି ସ୍କୁଲ୍ରେ ହୁଏ ଭଲିବଲ୍ ସେମିତି ଆମକୁ ଆମ କ୍ରୀଡ଼ାବିତଙ୍କ ମାନେ ବହୁ ପରିମାଣରେ ଆମକୁ ଶିଖାଇଥାନ୍ତି ସେମିତି ଆମେ କ୍ରୀଡ଼ାବିତଙ୍କ ମାନଠାରୁ ବହୁତ କିଛି ଶିଖିବା ପାଇଁ ଚାହୁଁଛୁ